ଆମ ଗାଁରେ ସାଧାରଣତଃ ଡ୍ରେନେଜ୍ର ବ୍ୟବସ୍ଥା ଭଲ ନାହିଁ ଆଉ ନାଳ ନର୍ଦ୍ଦମାରେ ଦୁନିଆ ପାଣି ପଶିକି ରହୁଛି ଯେଉଁଟିକି ବିଭିନ୍ନ ପ୍ରକାରର ମଶା ଡେଙ୍ଗୁ ମଶା ସବୁ ସେହିଠି ଆଉ ବିଭିନ୍ନ ପ୍ରକାରର କୀଟପତଙ୍ଗ ସେହିଠି ସୃଷ୍ଟି ହେଉଛନ୍ତି ଯାହାଦ୍ୱାରା ସେହି ଅଞ୍ଚଳର ଜାଗାର ଲୋକମାନେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି ଯଦି ଆମ ଗାଁରେ ଡ୍ରେନେଜ୍ ବ୍ୟବସ୍ଥା କରି ଦିଆଯାଇଥାନ୍ତା ଯଦି କେହି ପାଣିଟା ଯେମିତି ଯେଉଁ ଡ୍ରେନ୍ର ପାଣିଟା ସେହିଟା ପୁରା ଭିତରେ ଭିତରେ ଯିବ ଯାଇକି ଏକ ଆମ ଗାଁରେ ଥିବା ଅଲଗା ଜାଗାରେ ଥିବା ଏକ ନଈରେ ଆରାମ ସେ ପଡ଼ିବ ଆଉ କିମ୍ବାଖାଲ ଢିପ ଏରିଆରେ ଆମ ଗାଁରେ ଅନ୍ୟ ଏରିଆକୁ ପଳାଇଯିବ ଯେଉଁଠିକି ଜନବସତି କିଛି ନଥିବ ତାହାଲେ ଏଟା ଭଲ ହୋଇପାରିବ